ବାଲେଶ୍ୱର ଜିଲ୍ଲାରେ ତାପମାତ୍ରା ଯେଉଁ ଋତୁର ଯେଉଁପ୍ରକାର ଦରକାର ହୁଏ କାରଣ ଖରା ଦିନେ ପ୍ରଚଣ୍ଡ ଖରା ହୁଏ ଆଉ ଅଠତିରିଶ ଚାଳିଶ ଡିଗ୍ରୀ ପର୍ଯ୍ୟନ୍ତ ଆମର ଖରାଦିନେ ହୁଏ ଶୀତଦିନେ ବି ଶୀତ ହୁଏ ସମୁଦ୍ରକୂଳ ଯେତିକି ହେବା କଥା ହୁଏ ଶୀତଦିନେ ବି ଶୀତ ହୁଏ ଆଉ ବର୍ଷାଦିନେ ବର୍ଷା ହୁଏ ବର୍ଷସାରା ସବୁ ଋତୁରେ ଯେଉଁଭଳିଆ ଦରକାର ସେଇଭଳିଆ ହୁଏ ତାପମାତ୍ରା ଏଇ ତ ଧର ଶୀତ ଟାଇମ୍ରୁ ଶୀତ ଯେଉଁ ଦୁଇମାସ ହୁଏ ଠିକ୍ ଭାବରେ ହୁଏ ତାପମାତ୍ରା ହେଉଛି ଷୋହଳ ଡିଗ୍ରୀ ଅଠର ଡିଗ୍ରୀ କୋଡ଼ିଏ ଡିଗ୍ରୀ ରୁହେ ଖରାଦିନେ ଅଠତିରିଶ ଡିଗ୍ରୀ ଚାଳିଶ ଡିଗ୍ରୀ ଏଇଭଳିଆ ଗରମ ହୁଏ ଆଉ ଅଧିକାଂଶ ଆମର ସବୁ ଋତୁରେ ଠିକ୍ ଠାକ୍ ହୁଏ ଆଉ ଅଧିକାଂଶ ସମୟରେ ପରିଷ୍କାର ପରିଚ୍ଛନ୍ନ ରୁହେ ଠିକ୍ ଠାକ୍ ସବୁ